ମୋତେ ଆମର୍ ଓଡ଼ିଆ ବହି ବୋଲେ ମାଟି ମଟାଳ ପଢ଼ିକି ଭଲ୍ ଲାଗ୍ସି ସେଥିରେ ମାଟି ଉପରେ ବହୁତ୍ ଭଲ୍ ଭଲ୍ କଥା ମାନେ ଲେଖାଯାଇଛେଁ ମାଟିରେ ଯେନ୍ତା ଭଲ୍ ସେଥିରେ ଗୁଣମାନ ଥିସି ସେଇଟା ଲେଖାଯାଇଛେ ଆଉ ସେଇଟା ମୁଇଁ ବାର୍ ବାର୍ ପଢ଼ିସିଁ କାଇଁ ଯେ କି ସେଥିରେ ବହୁତ୍ ଭଲ୍ ଭଲ୍ ଜିନଷ୍ ମାନେ ଲେଖାଯାଇଛେଁ ଆଉ ସେଥିରେ ଗୋଟେ ଛୋଟ ଚିତ୍ର ପଡ଼ିଲେ ମୁଇଁ ଦେଖ୍ବାର୍ କେ ଚାହିଁସି ଆଉ ମାଟିର କେମିତି ମଣିଷମାନେ ମାଟିରେ ମିଶିଛନ୍ କେମ୍ତି ଗଛ୍ ପତର୍ ମାଟିରେ ଯୋଡ଼ି ହେଇକରି ଥିସି ମଣିଷ୍ ମାନେ ମାଟିର୍ ଯୋଡ଼ି ହେଇକରି ଥିସନ୍ ସେ ବିଷୟରେ ସେଥି ଲେଖାଯାଇଛି ସେଇଟା ପଢ଼୍ବାର୍ ଲାଗି ବହୁତ୍ ଭଲ୍ ବି ଲାଗସି୍ ସେଇଟାକେ ମୁଇଁ ବହୁତ୍ଥର୍ ପଢ଼ିଛେଁ ଆଉ ସେଥି ଯେନ୍ତା ଗଛ୍ ପତର୍ ମାଟିରେ କେନ୍ତା ଯୋଡ଼ି ଥି କରି ଥିସନ୍ କେନ୍ତା କରି ମନୁଷ୍ ମାନେ ଜୀଇବାର ଆଗରୁ ମରିବାର୍ ଆଗରୁ ମାଟିରେ ମିଶିକରି ଥିସନ୍ ସେ ବିଷୟରେ ଲେଖାଯାଇଛି